ହଁ ମୁଁ ଅନୁଭବ କରୁଛି ଯେ ଆମର ଡ଼କ୍ଟର୍ଖାନା ସବୁବେଲେ ପରିଷ୍କାର ସୁସ୍ଥ ଚିକିତ୍ସା କେନ୍ଦ୍ର ଅମ୍ଳ ଔଷଧ ସବୁ ଠିକ୍ଠାକ୍ ଚାଲୁଛି ସବୁବେଲେ ଠିକ୍ଠାକ୍ ଆମ୍ବୁଲାନ୍ସ ଟାଇମ୍ରେ ଆସୁଛି ସବୁ ରେ ଡ଼କ୍ଟର୍ଖାନା ଟିକେ ଦୂର୍ରେ ଅଛି ତା' ପାଇଁ ଟିକେ ଅସୁବିଧା ବାକି ଆମ୍ବୁଲେନ୍ସରେ ପରିଷ୍କାର ଡ଼କ୍ଟର୍ଖାନା ମେଡ଼ିକାଲ୍ରେ ପରିଷ୍କାର ପରିଷ୍କାରନ ରହିଛି ଡ଼କ୍ଟର୍ଖାନାରେ ଯେକୁ ଟିକେ ଅସୁବିଧା ହୁଏ ବର୍ଷା ବେଲାକୁ ଆଉ ଡ଼କ୍ଟର୍ଖାନାରେ ଡ଼କ୍ଟର୍ମାନେ ଭଲ ଚିକିତ୍ସା କରୁଛନ୍ତି ଆଉ ଚିକିତ୍ସା କିଲେ ବି କେଉଁ ମାନେ ପଇସା ନେଉନି ବା ଫ୍ର ସରକାରୀ ଡାକ୍ତରଖାନା ଯେକି ଭଲ ଚିକିତ୍ସା ଚାଲୁଛି ତାପେ ଆମେ ବହୁତ ଭଲ ଲାଗୁଛି ଡ଼କ୍ଟର୍ଖାନା ଭିତ୍ତିକ ବହୁତ ପରିଷ୍କାର ଓ ସମୟରେ ଚିକିତ୍ସା ଚାଲୁଛି ଯାହାକି ଆମ ଗ୍ରାମବାସୀକୁ ସମସ୍ତଙ୍କୁ ଭଲ ଲାଗୁଛି ଏଇ ଡ଼କ୍ଟର୍ଖାନା ମାଲଖାନଗିରି ଆମେ ସମସ୍ତେ ଯିବା ଆସିବା କରୁଛୁ ବାସ୍ ଏତିକି